ଶ୍ୟାମ ଜିମ୍ରୁ କହୁଥିଲେ କି ମୁଁ ସୁମିତ କହୁଥିଲି ଆକଚୁଲି ମୋତେ ଆପଣଙ୍କର ଜିମ୍ର ବିଷୟରେ ଟିକେ ନଲେଜ୍ ଦରକାର ଥିଲା ଏ କ'ଣ କେମତି ଟ୍ରେନିଙ୍ଗ ହଉ ଆଜ୍ଞା ମୁଁ ନୂଆରେ ଜଏନ୍ କରିବାକୁ ଚାହୁଁଛି ଆପଣଙ୍କ ଜିମ୍ରେ ତ କିଛି ତା ବିଷୟରେ ବେସିକ୍ ନଲେଜ୍ ଦରକାର ଥିଲା

ଏଇଟା ମୋ ଫାର୍ଷ୍ଟ ଟାଇମ୍ଟା ସେଥିପାଇଁ ଅ ଟିକେ ଜାଣିନି ଆଜ୍ଞା

ଆଜ୍ଞା ସେ ଫିସ୍ କେତେ କ'ଣ ନଉଛନ୍ତି ଆଜ୍ଞା ମାନେ ପ୍ରଥମଥର ଅ ହଜାରଟଙ୍କା ଦବାକୁ ପଡ଼ିବ ତା'ପରେ ଯାଇକି ପାଞ୍ଚଶହ ପାଞ୍ଚଶହ ନେଇକି ଦବାକୁ ପଡ଼ିବ ମାସକୁ ମାସ ଆଜ୍ଞା ଠିକ୍ ଅଛି ହଉ ଠିକ୍ ଅଛି